ହଁ ପ୍ରମୁଖ ମହାବିଦ୍ୟାଳୟ ମଧ୍ୟରେ ମୋ ହିସାବରେ ବିଜେପି କଲେଜ ଯେଉଁଟା ସବୁଠୁ ଓଡ଼ିଶାର ଏକ ନମ୍ବର ସ୍ଥାନ ଅଧିକାର କରିଛି କାରଣ ସେଠି ଭଲ ପାଠ ପଢ଼ାଯାଏ ପ୍ଲସ ଟୁ ସାଇନ୍ସ ପାଇଁ ଓ କି ପ୍ଲସ୍ ଥ୍ରୀ ସାଇନ୍ସ ପାଇଁ ହଉ ସେଠି ଭଲ ପାଠ ପଢ଼ାଯାଏ ସବୁଠୁ ଅଧିକା ମାର୍କ ସେ ନିଏ ଟେନ୍ଥ୍ ଯାହାର ଅଧିକ ମାର୍କ ଥିବ ସେଇ ମାନେ ବିଜେପି କଲେଜ ରେ ପାଠ ପଢ଼ନ୍ତି ସାଇନ୍ସ ବେସ୍ କେବଳ ସାଇନ୍ସ ରେ ଯଦି ଭଲ କେଉଁଠି ପଢ଼ାଯାଏ ତାହେଲେ ବିଜେପି କଲେଜ ହିଁ ଏକ ନମ୍ବର ଆମେ କହିପାରିବା ଆଉ ପ୍ରମୁଖ ବିଶ୍ୱବିଦ୍ୟାଳୟ ଭିତରେ ବାଣୀବିହାର ର ଉତ୍କଳ ୟୁନିଭର୍ସିଟି ଯେଉଁଟା ଅଛି ସେଇଟା ଫେମସ୍ ସେଇଟା ବହୁତ ଭଲ ପାଠ ପଢ଼ାଯାଏ ସେଇଠି ସାଇନ୍ସ ହଉ କି ଆର୍ଟସ୍ ହଉ କି କମର୍ସ ସେଠି ଯେଉଁ ମାନେ ପି ଜି କରୁଛନ୍ତି ସେମାନେ ନିଶ୍ଚିନ୍ତ ଗୋଟେ ଭଲ ଭଲ ସ୍ଥାନରେ ଗୋଟେ ଭଲ ଲେକ୍ଚର ହେଇଛନ୍ତି ଗୋଟେ ଭଲ ଶିକ୍ଷି ଲେକ୍ଚର ହେଇକି ବାହାରିଛନ୍ତି ଯେଉଁଟା କି ଆଗକୁ ଅନନ୍ୟା ପିଲାମାନଙ୍କୁ ପାଠ ପଢ଼େଇକି ସେମାନଙ୍କୁ ମଧ୍ୟ ଗୋଟେ ଶିକ୍ଷିତ ହେଇ କରିଛନ୍ତି ତେଣୁ ଆଉ ଗୋଟେ ଅଛି ସଂସ୍କୃତ ମହାବିଦ୍ୟାଳୟ ଯେଉଁଟା ପୁରୀରେ ସେଠି ସଂସ୍କୃତ ପାଇଁ ଫେମସ୍ ଓଡ଼ିଶାର ସେଇଟା ଗୋଟେ ହିଁ ମହାବିଦ୍ୟାଳୟ ଅଛି ସଂସ୍କୁତ ସରି ବିଶ୍ୱବିଦ୍ୟାଳୟ ଅଛି ଯେଉଁଟା କି ସାରା ଓଡ଼ିଶାର ଗୋଟେ ରେ ଗୋଟେ ହିଁ ବିଶ୍ୱବିଦ୍ୟାଳୟ ଅଛି ସଂସ୍କୃତ ର ଯେଉଁଟା କି ଉଁ କେବଳ ସଂସ୍କୃତ ହିଁ ପଢ଼ାଯାଏ ସେଠି ସଂସ୍କୃତ ପାଠ ଫେମସ୍ ପାଇଁ ସେଠି ତେଣୁ ବହୁତ ପିଲା ସେଠି ପାଠ ପଢ଼ି ବାହାରିଛନ୍ତି